ଆମ ଅଞ୍ଚଳରେ ଲୋକଙ୍କର ଜ୍ୱର ସବୁଠୁ ଅଧିକ ହୋଇଥାଏ କେଣୁ ଆମର ଶୀତ ଜାତୀୟ ଥଣ୍ଡା ଜାତୀୟ ଅଞ୍ଚଳ ହୋଇଥିବାରୁ ଲୋକଙ୍କୁ ଅଧିକ ସମୟ ଜୋର ହୋଇଥାଏ ସେଇ ଜ୍ୱର ସମସ୍ୟାକୁ ମୁକ୍ତି କରିବା ପାଇଁ ସରକାର ମଧ୍ୟ ବହୁତ ପଦକ୍ଷେପ ନେଲେଣି କିନ୍ତୁ ତାର ସାଧାରଣ ସମସ୍ୟା ଗୁଡ଼ିକ ସମସ୍ୟା ବହୁତ ଗୁଡ଼ିକ ରହିଛି ତା' ମଧ୍ୟରୁ ଜ୍ୱର ହେଉଛି ସବୁଠାରୁ ବଡ଼ ସମସ୍ୟା ଲୋକମାନେ ଅଧିକ ଅଧିକାଂଶ ଲୋକ ଆମର ଏଠି ଜ୍ୱରରେ ସଂକ୍ରାମିତ ହୁଅନ୍ତି ଏବଂ ଜ୍ୱର ହୋଇଥାଏ ଜ୍ୱର ହୋଇଥିବା ଯୋଗୁଁ ସେମାନେ ଡାକ୍ତରଖାନା ଯାଇକରି ସେଠି ସେମାନେ ରୁହନ୍ତି ଏବଂ ନିଜ ଜୋରର ଜ୍ୱର କେମିତି ଭଲ ହବ ସେ ତାହାକୁ ସେମାନେ ସେ ଟ୍ରିଟମେଣ୍ଟ କରନ୍ତି ଏବଂ ମେଡ଼ିସିନ୍ ଏବଂ ଔଷଧପତ୍ର ଖାଇ ଜ୍ୱରରୁ ଭଲ ହେବା ପାଇଁ ସେମାନେ ଚେଷ୍ଟା କରନ୍ତି ଜ୍ୱର ପାଇଁ ସରକାର ମଧ୍ୟ ବହୁତ ଚେଷ୍ଟା କଲେଣି କେମିତି ଲୋକମାନଙ୍କୁ ଜ୍ୱର ନ ହବା ପାଇଁ ସେଥିପାଇଁ ଚେଷ୍ଟା ବି କରିଛନ୍ତି ସେଥିପାଇଁ ସରକାରକୁ ଆମେ ଧନ୍ୟବାଦ ଜ୍ଞାପନ କରୁଛୁ